ହଁ ହ୍ୟାଲୋ ଏଇଟା ହେଉଛି ମିଠା ଦୋକାନି କି ଏଇଟା କ'ଣ ହେଉଛି ପ୍ରସିଦ୍ଧ ବରା ଦୋକାନ ଢେଙ୍କାନାଳ କ'ଣ କ'ଣ ଅଛି ବରା ଅଛି ଆଉ ମିଠା କ'ଣ ଅଛି ବରାର ଦାମ କେତେ ଆଉ ଚଟଣି ଆଉ ରସୁଣ ଚଟଣି ନାହିଁ ହେଉଛି ୟେ ଆଉ ମିଠା କ'ଣ କ'ଣ ସବୁ ଅଛି ଆଉ ମିଠା ଝିଲି ନାହିଁ ଆଉ ମିଠା ଝିଲିର ଦାମ କେତେ ଆଉ ୟେ ଯେଉଁ ଛେନାପୋଡ଼ ଅଛି ହଁ ମୁଁ ଆପଣଙ୍କ ଦୋକାନରୁ ତ ଖାଇଥିଲି ଆଉ ଛେନାପୋଡ଼ଟା ବହୁତ ଭଲ ଲାଗୁଥିଲା ଛେନାପୋଡ଼ର ଦାମ ଏଇନା ଦୋକାନରେ କେତେ ଅଛି ତା'ସହ କେତେ ପଡ଼ୁଛି ଆଚ୍ଛା ଆଉ ରସଗୋଲା

ତା' ସାଇଜ୍ କେତେ ଦଶ ଟଙ୍କିଆ ସାଇଜ୍ଟା କେତେ ଆଉ ତା'ହେଲେ ବରା ଆଉ ହେଉଛି ଆଳୁଦମ ଆଉ ସେ ଯେଉଁ ଚଟଣିଟା ଥିଲା ଚଟଣି ରସୁଣ ଚଟଣିଟା ଟିକେ ଦେବେ ପୋଦିନା ଚଟଣି ରସୁଣ ଚଟଣି ତେବେ ତା'ର ଦାମ୍ କେତେ ସମୁଦାୟ ପଡ଼ିବ କେତେ ନା ମୁଁ ଶହେ ଟଙ୍କାର ନେବି ଆଳୁଦମଟା କ'ଣ ଫ୍ରୀ ହଉ ହଉ ମୁଁ କାଲି ନେବି ହଁ ଆଉ ମିଠା କ'ଣ କ'ଣ ଅଛି ହଁ ଦଶ ଟଙ୍କା ଗୋଟି ହଁ ହଁ ହଉ ସେଥିରୁ ଦିଅନ୍ତୁ ଅଧ କେ ଜି ଆଉ ହେଉଛି ମିଠା ଝିଲିରୁ ଦିଅନ୍ତୁ ଅଧ କେ ଜି ଆଉ ଛେନାପୋଡ଼ ଦୁଇଶହ ଦିଅନ୍ତୁ ସମୁଦାୟ କେତେ ହେଲା ମୋତେ କହିବେ ହଁ ହଁ ଆଉ ତା'ପରେ ବରା ଆଉ ଆଳୁଦମ ଆଉ ସେ ଯେଉଁ ଚଟଣିଟା ଦେବେ ହଁ ଥ୍ୟାଙ୍କ ୟୁ